ହ୍ୟାଲୋ ସାର୍ ନମସ୍କାର ସାର୍ ମୁଁ ଜଗତସିଂହପୁର ମେଡ଼ିକାଲ୍ରୁ କହୁଥିଲି ସାର୍ ସାର୍ ଏଇଠି ବହୁତ ସେମାନେ ପେସେଣ୍ଟ୍ ମାନେ ବହୁତ ହଇରାଣର ସମ୍ମୁଖୀନ ହେଉଛନ୍ତି ମାନେ ମାନେ ଡାକ୍ତରଖାନାରେ ସିନା ରହୁଛନ୍ତି ହେଲେ ଯେଉଁ ଠେଇଁ ଡାକ୍ତର ଡାକ୍ତର ମାନେ ହିଁ ନାହାନ୍ତି ଆଉ ଆଉ ସେଟାରେ ବହୁତ ଲୋକଙ୍କର ଭିଡ଼ ହେତୁ ମାନେ କେତେ କ'ଣ ପେସେଣ୍ଟ୍ ମାନେ ମଧ୍ୟ ମାନେ ମୃତ୍ୟବରଣ କରୁଛନ୍ତି ଘରକୁ ମଧ୍ୟ ପଳାଉଛନ୍ତି ଯାହା ଫଳରେ କି ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଉ ଏମିତିରେ ଡାକ୍ତରଖାନାରେ ଲାଇଟ୍ ଫ୍ୟାନ୍ ବି ନାହିଁ ଲୋକମାନଙ୍କ ପାଇଁ ବେଡ଼୍ ବି ନାହିଁ ଯେଉଁଠି ସେମାନେ ରେଷ୍ଟ୍ ନେଇ ପାରିବେ ଆଉ ପରିଷ୍କାର ପରିଚ୍ଛନ୍ନତା କଥା ତ ଛାଡ଼ ପରିଷ୍କାର ପରିଚ୍ଛନ୍ନ ତ ଟୋଟାଲି ନାଇଁ ଆଉ ଯା ଏ ସବୁ ବିଷୟରେ ଟିକେ ସାର୍ ଟିକେ କରନ୍ତୁ ସାର୍ ମୁଁ ଆପଣ ଏତେ କଥା କଲେ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଇବାକୁ ଚାଁହୁଛି କିନ୍ତୁ ଆମର ଡାକ୍ତରଖାନାରେ ଯେମିତି ପାନୀୟ ଜଳ ପାନୀୟ ଜଳ ଖାଦ୍ୟ ସେବା ଯେଉଁ ମାନେ ଡାକ୍ତର ମାନେ ରୋଗୀ ମାନେ ଆସୁଛନ୍ତି ସେମାନଙ୍କ ପାଇଁ ଖାଦ୍ୟ ସେବା ପାନୀୟ ଜଳ ଆଉ ସେମାନଙ୍କ ସହିତ ଯେଉଁ ମାନେ ଆସୁଛନ୍ତି ସେମାନଙ୍କର ରେଷ୍ଟ୍ ରୁମ୍ ଯେଉଁଟା କି ରହିବା କଥା ଡାକ୍ତରଖାନାରେ ସେଇଟା ମଧ୍ୟ ନାହିଁ ସେମାନେ ରୋଗୀର ସେବା ସୁଶୃସା କରିବା ପାଇଁ ଯେହେତୁ ଆସୁଛନ୍ତି ସେମାନଙ୍କ ପାଇଁ ଯଦି ମାନେ ରେଷ୍ଟ୍ ରୁମ୍ ନଥାଏ ସେମାନେ କ'ଣ କରିବେ ସେମାନେ କ'ଣ ପୁଣି ଘରକୁ ଯିବେ କି ପୁଣି ଘରୁ ଆସିବେ ରୋଗୀମାନଙ୍କ ପାଇଁ ଏସବୁର କିଛି ସୁବିଧା କରନ୍ତୁ ସାର୍ ସାର୍ ଧନ୍ୟବାଦ ସାର୍ ସାର୍ ମୁଁ ଏବେ ରହୁଛି ସାର୍